ହଁ ଏଇ ଦୁଇ'ଟା ଚାଉମିନ୍ ଆଉ ଗୋଟେ ମୋମୋ ପ୍ଲେଟ୍ ଦେଇଦେଲେ ପେକିଙ୍ଗ୍ କରିଦେବେ ଆଉ ଖାଇବାପାଇଁ ଟିକିଏ ଦିଅ ହଁ ନାଇଁ ଦୁଇ'ଟାଯାକ ସାଧା ଦେଇଦେବେ ଆଉ ଖାଇବାପାଇଁ ଗୋଟେ ପ୍ଲେଟ୍ ଦେଇ ଦିଅନ୍ତୁ ମିଶେଇକି ହଁ ରାଗ ପଡ଼ିବ ଦିଅନ୍ତୁ ବେଶୀ ଲଙ୍କା ପକେଇବେନି ହଁ ଟିକିଏ ଦିଅନ୍ତୁ ଦେଖିବା କେମିତି ଲାଗୁଛି ଆପଣଙ୍କୁ ଯୋଉ ଆପଣ ଆଜିକାଲି ତ ସବୁ ନଡ଼ିଆ ଚଟଣି କରୁଛନ୍ତି ପୋଦିନା ଚଟଣି କରୁଛନ୍ତି ଆଜିକାଲି ତ ସବୁ ଟେଷ୍ଟ୍ ବଦଳି ଗଲାଣି ଖାଇବାର ଆଉ ଆପଣ ଟିକିଏ ନୂଆ ନୂଆ କିଛି କରନ୍ତୁ ହଁ ସେଗୁଡ଼ାକ ତ ପେଟ ପାଇଁ ବହୁତ ଖରାପ୍ ଆପଣ ଆଉ ସେଗୁଡ଼ାକ କିଛି ପକଉ ନାହାନ୍ତି ତ ଓହୋ ହ ହଉ ତାହାଲେ ଠିକ୍ଅଛି ଆପଣଙ୍କର ଯଦି ଭଲ କଲେ ଭଲ କାହିଁକିନା ଥରେ ଖରାପ୍ କରିଦେଲା ମାନେ ଆପଣଙ୍କ ଗ୍ରାହକ କମିଯିବେ ତେଣୁ ଆଜିକାଲି ତ ସବୁ ବଦଳିଗଲାଣି ଆଉ ଲୋକ ତ ଜାଣିଛନ୍ତି ଚାଇନିଜ୍ ଆଇଟମ୍କୁ ବେଶୀ ଭଲ ପାଉଛନ୍ତି ତେଣୁ ତା ସହିତ ମଧ୍ୟ ଆପଣ ଟିକିଏ ଖାଦ୍ୟପ୍ରତି ଧ୍ୟାନଦେବେ ଯେମିତି ଖାଦ୍ୟଟାରେ କୌଣସି ବିଷାକ୍ତ ଜିନିଷ ଯେମିତି ନ ମିଶେ ହଁ ସେଗୁଡ଼ାକ କରନ୍ତି ଯେ ସେଗୁଡ଼ା ତ ଆପଣଙ୍କର ଏଠି ଖାଇବାଟା ଭଲ ଲାଗେ ଯେ କିନ୍ତୁ ଏବେ କ'ଣ ଲୋକଙ୍କର ଚାହିଦା ସବୁ ଚାଇନିଜ୍ ଜିନିଷ ଉପରେ ସେଇଥିପାଇଁ ଆପଣ ସେଇ ଭଳିଆ କରନ୍ତୁ କିନ୍ତୁ ଏ ତେଲ ମସଲା ଟିକିଏ ଦେଖିକି କରନ୍ତୁ ରଙ୍ଗ କଲର୍ ଯୋଉ ଆଜିକାଲି ମିଶେଇ ଦେଉଛନ୍ତି ତା ପାଇଁ ଅଲଗା ଅଲଗା ଜାଗାରେ ଦେଖିବାକୁ ସୁନ୍ଦର ଲାଗୁଛି କିନ୍ତୁ ଦେହପାଇଁ ଖରାପ ସେଇଟା ପ୍ରତି ଟିକିଏ କ'ଣ ଏଠି ଦେଖିବାକୁ ଭଲ ନହେଲେ ନହେଲେ ବି ଦେହପାଇଁ ଭଲ ଲୋକ ସେଇଟା ବୁଝୁ ନାହାନ୍ତି ତେଣୁ ଆପଣ ଟିକିଏ ତା ପ୍ରତି ଧ୍ୟାନ ଦେଲେ ଭଲ ହୁଅନ୍ତା ଓହୋ ଏଇଟା ଏବେ ନୂଆ ଖୋଲିଛନ୍ତି ନାଇ କି ଇଏ ବି ତ ସେଇ ଚାଇନିଜ୍ ଆଇଟମ୍ ହୁଁ ଆଉ କ'ଣ ନୂଆ ନୁଆ କିଛି କରୁଛନ୍ତି ଓହୋ ଆପଣ ସେଇ ଚିକେନ୍ ତନ୍ଦୁରି ହେରିକା ବନଉଛନ୍ତି ବୋଧେ ଆଉ ଚିଙ୍ଗୁଡ଼ିରେ କ'ଣ ଆଇଟମ୍ ରଖିଛନ୍ତି ଆଚ୍ଛା ଆଉ ଏଥିରେ ଯୋଉ ଆମର ଚିକେନ୍ ରେ କୋଉ କୋଉ ଆଇଟମ୍ ରଖୁଛନ୍ତି ଓହୋ ହଁ ତାହାଲେ ଭଲ ବନଉଛନ୍ତି ଆଉ କ'ଣ ଏଥର ଆପଣଙ୍କ ଗ୍ରାହକ ଆସିବେ ସବୁ ଜାଣିନାହାନ୍ତି ଆପଣ ଟିକିଏ ଲେଖିକି ବାହାରେ ମାରି ଦେଉନାହାନ୍ତି କାରଣ ଜଣା ପଡ଼ୁନି ଆପଣ କ'ଣ କ'ଣ ତଥାପି ଟିକିଏ କ'ଣ କି ତା'କୁ ଆମେ ଦେଖିଲେ ଜାଣିପାରନ୍ତେ ଠିକ୍ ଜିନିଷଟା ତିଆରି ହେଉଛି ଆମେ ଟିକିଏ ଆହୁରି ଟିକିଏ ଆଗ୍ରହରେ ଲୋକମାନେ ଆସନ୍ତେ ଆଉ ଗ୍ରାହକମାନେ ଆସିଲେ ଖାଇବା ପାଇଁ ଆମକୁ ସୁବିଧା ହୁଅନ୍ତା ଆଉ ଆପଣ କ'ଣ ବନାନ୍ତି ମଧ୍ୟ ସବୁବେଳେ ଆଉ ଏଇଟା କେବଳ ସନ୍ଧ୍ୟାରେ ବନଉଛନ୍ତି ନା ସକାଳେ ବି ବନଉଛନ୍ତି ଏଇଟା କେତେ ରାତି ଯାଏଁ ଆପଣଙ୍କର ଖୋଲା ରହୁଛି କି ହ ହଉ ଠିକ୍ ଅଛି ଆଉ ଆସିବା କେବେ ଆଉଥରେ ଆସିକି ଆପଣ ନୂଆ ନୂଆ ଆଇଟମ୍ ଯାହା ବନଉଛନ୍ତି ତା ଖାଇବା ଆଉ ଠିକ୍ ଅଛି ମୁଁ ଏବେ ଆସୁଛି ପରେ ଯେ ଆସିଲେ ଖାଇବା ଆଉ ହଉ ହଉ